ପଶୁପାଳନ ରେ ପଶୁମାନଙ୍କୁ ପ୍ରଭାବିତ କରୁଥିବା ଅନେକ ଗୁଡ଼ିଏ ସାଧାରଣ ରୋଗ ରହିଛି ଯେମିତିକି ଆମର ପାଦରେ ଫାଟୁଆ ମୁଖରେ ଆମର ଯେମିତି ଯାହାକୁ କୁହନ୍ତି ଆମର ସାଣ ଏଭିଆନ ଇନଫ୍ଳୁଏଞ୍ଜା ଏମିତି ଅନେକ ପ୍ରକାର ରୋଗ ରହିଛି ସେମାନଙ୍କ ରୋଗ ହେଲେ ସେମାନେ ମରିଯାଆନ୍ତି ଆଉ ସେ ବହୁତ ଅସୁସ୍ଥ ରହିଥାନ୍ତି ତେଣୁ ତାଙ୍କ ରୋଗ ପ୍ରତିରୋଧ କରା ଯାଇପାରିବ ଯେ କେମିତି ନା ସବୁ ପ୍ରକାର ଋତୁ ଆରମ୍ଭରୁ ସେମାନଙ୍କୁ ଏହି ରୋଗ ହୋଇଥାଏ ଯେମିତି ଖରାଦିନ ଆରମ୍ଭରୁ ଆମକୁ ଟୀକା ଦେବାକୁ ପଡ଼ିବ ଏଇ ଯେମିତି ବର୍ଷାଦିନ ଏବେ ଆସିଲାଣି ୟା ଆରମ୍ଭରୁ ମଧ୍ୟ ସେମାନଙ୍କୁ ଟୀକା ଦେବାକୁ ପଡ଼ିବ ଭ୍ୟାକ୍ସିନ ଦେବାକୁ ପଡ଼ିବ ଏହି ସବୁ ଦେଇଦେଲେ ସେମାନଙ୍କୁ ଆଉ ଏଭଳି ବଡ଼ ଧରଣର ରୋଗ ହେବ ନାହିଁ ଯଦି ଏବେ ବର୍ଷା ଦିନ ଚାଲିଛି ଆମେ ତାଙ୍କୁ ଟୀକା ନ ଦେବା ତାଙ୍କର ଯତ୍ନ ନ ନେବା ତାଙ୍କୁ ଏଇଠି ହେବ ଫାଟୁଆ ରୋଗ ହେବ ତାଙ୍କର ମୁଁହରେ ସାଣ ରୋଗ ହେବ ବହୁତ ଅସୁବିଧାର ସମ୍ମୁଖୀନ ହେବେ ଯାହାଫଳରେ ଗାଈ ଗୋରୁ ମାନେ ବହୁତ ମାତ୍ରାରେ ମରି ଯାଉଛନ୍ତି ଆଉ ସେମାନଙ୍କ ରୋଗ ସାଧାରଣ ରୋଗ ପାଇଁ ତାଙ୍କ ଜୀବନ ଚାଲି ଯାଉଛି ଆମେ ତାଙ୍କୁ ଦେଖାଶୁଣା କରିବା ଦରକାର